ମୁଁ ଚଳଚ୍ଚିତ୍ର ଦେଖିବାକୁ ଭଲପାଏ ମୁଁ ବହୁତ ଚଳଚ୍ଚିତ୍ର ଦେଖିଛି ଯେମିତିକି ସୀତା ବିବାହ ଦମନ ଗୁଡ଼ବଏ ପ୍ରେମ ଆକାଶରେ କି ରଙ୍ଗ ଲାଗିଲା ପଥର ପଡ଼ିଲେ ବି ସହେ ଆଦି ଚଳଚ୍ଚିତ୍ରଗୁଡ଼ିକ ମୋତେ ବହୁତ ଭଲ ଲାଗେ ସେଥିମଧ୍ୟରୁ ମୋତେ ସୀତା ବିବାହ ଚଳଚ୍ଚିତ୍ରଟି ବହୁତ ଭଲ ଲାଗେ ସୀତା ବିବାହାରେ ବହୁତ କିଛି ଜିନିଷ ମୋତେ ଶିଖିବାପାଇଁ ମିଳିଥାଏ ସୀତା ବିବାହ ବହୁତ ଭଲ ଚଳଚ୍ଚିତ୍ର ସୀତା ବିବାହ ଆମ ଓଡ଼ିଆ ଭାଷାର ପ୍ରଥମ ଚଳଚ୍ଚିତ୍ର ସୀତା ବିବାହ ପ୍ରଥମେ ଆରମ୍ଭ ହେଇଥିଲା ଉଣେଇଶହ ଛତିଶ ମସିହାରେ ସୀତା ବିବାହର ଯିଏ ନିର୍ଦ୍ଦେଶକ ଅଛନ୍ତି ତାଙ୍କ ନାଁ ହେଲା ମୋହନ ସୁନ୍ଦର ଦେବ ଗୋସ୍ଵାମି ସୀତା ବିବାହ ବହୁତ ଭଲ ଚଳଚ୍ଚିତ୍ର ସୀତା ବିବାହରେ ରାମ ଆଉ ସୀତାଙ୍କର ବିବାହ ବିଷୟରେ ବର୍ଣ୍ଣନା କରାଯାଇଛି